ହ୍ୟାଲୋ ହଁ ଡ୍ରାଇଭର ଭାଇ କେଉଁଠି ଆମେ ପା ଏଇଠି ଠିଆ ହୋଇଛୁ ତୁମେ କେଉଁଠି ଅଛ କାହିଁ ଦେଖାଯାଉନାହଁ ତ ଆରେ ଆମେ ଏହି ଦୋକାନ ପାଖରେ ଠିଆ ହୋଇଛୁ ଆମର ଯେଉଁ ଫୁଲବାଣୀ ଗାନ୍ଧୀଛକ ହଁ ସେହି ଗାନ୍ଧୀଛକରେ ଗୋଟିଏ ତେଜରାତି ଦୋକାନ ଅଛି ଦେଖିଲେ କି ହଁ ଆମେ ସେଇଠି ଠିଆ ହେଲୁଣୁ ଅଧଘଣ୍ଟା ହେଲାଣି ଆସୁନାହାନ୍ତି ଜଲ୍ଦି ହଁ ଆମେ ସେଇଠି ହିଁ ଠିଆ ହୋଇଛୁ ଗୋଟିଏ କାମ କର ତୁମେ ଆଗକୁ ପଳାଇଛ ତୁମେ ବୁଲାଇକି ଗାନ୍ଧୀ ଛକର ଯେଉଁଠି ଅଛି ସେଇଠିକି ପଚାରିକି ଆସ ହଁ ଆମେ ଏଇଠି ଠିଆ ହୋଇଛୁ ଆସ ଜଲ୍ଦି ହଉ ହଉ ଆସ ଆଁ